ପରିବାରର ମହିଳାମାନେ ମାଛ ଧରିବା ପାଇଁ ବିଭିନ୍ନ ପ୍ରକାର ସାହାଯ୍ୟ କରନ୍ତି ଯେପରିକି ସେମାନେ ମାଛକୁ ନେବା ଆଣିବାରେ ବା ଏପୁଟ ସେପୁଟ କରିବାରେ ବିଶେଷ କରି ମହିଳାମାନଙ୍କ ଯୋଗଦାନ ଥାଏ ଏବଂ ମହିଳାମାନେ ବିଭିନ୍ନ ପ୍ରକାର କାମ କରିଥାନ୍ତି ସେ କାମ ଗୁଡ଼ିକ ହେଉଛି ଏ କାମ ଗୁଡ଼ିକ ହେଉଛି ବିହନ ପ୍ରକାର ରହିଥାଏ ଯାହାଦ୍ୱାରା ସେ କାମ ଗୁଡ଼ିକ ହେଉଛି ମହିଳାମାନଙ୍କ ସହଯୋଗ ଥାଏ କାହିଁକି ଯଦି କହିବା ମହିିଳାମାନେ ମାଛ ଧରିବାକୁ ଯାଆନ୍ତି ନାହିଁ କହିବାର ଅର୍ଥ ହେଉଛିି ସେମାନେ ସମୁଦ୍ରକୁ ଗଲେ ତାଙ୍କର ଶରୀର ଉପରେ କୌଣସି ନା କୌଣସି ପ୍ରଭାବ ପଡ଼ିଥାଏ ପାଇଁଁ ଯାଆନ୍ତି ନାହିଁ